ମୋର ପ୍ରିୟ ଲେଖକ ରବୀନ୍ଦ୍ର ନାଥ ଠାକୁରଙ୍କର ବହୁତ ବହି ମୁଁ ପଢ଼ିଛି ମୋତେ ତାଙ୍କ ବହିର ଲେଖା ଗୁଡ଼ା ମୋତେ ବହୁତ ଭଲଲାଗେ ବହୁତ ସୁନ୍ଦର ଲାଗେ ବି ଶୁଣିବାକୁ ତାଙ୍କର ଗୋଟେ ପୁସ୍ତକର ନାଁ ଗୀତାଞ୍ଜଳି ଆଉ ଗୋଟେ ଗୀତର ନାଁ କାଳିଜାଇରେ ସନ୍ଧ୍ୟା ସେ ଲେଖିଥିଲେ ଯେଉଁ କାଳିଜାଇର ସନ୍ଧ୍ୟାରେ ସେ ଯେଉଁ ଗୀତଟି ଏତେ ମନମୋହିତ ମୁଁ ତାକୁ ଯେତେବେଳେ ଚାହେଁ ସେତେବେଳେ ଶୁଣେ ଆଉ ତାଙ୍କର କବିଙ୍କର ଯେଉଁ ଲେଖର ଭା ଲେଖି ଲେଖକର ଭାଷା ଗୁଡ଼ିକ ଅତି ସୁନ୍ଦର ଏବଂ ମନମୋହିତ କାଳିଜାଇ ସନ୍ଧ୍ୟାରେ ସେ କାଳିଜାଇର ଯେଉଁ ମାନେ ଚିଲିକା ଉପରେ ଯେଉଁ ସୂର୍ଯ୍ୟଙ୍କର ସେଇ ଯେଉଁ ଅସ୍ତଗାମୀ ଦୃଶ୍ୟ କାଳିଜାଇଙ୍କ ବିଷୟରେ ସେ ଯେଉଁ ବର୍ଣ୍ଣନା ଏମିତି ବର୍ଣ୍ଣନା କେହିବି ଏପର୍ଯ୍ୟନ୍ତ କେହିବି କରିପାରିନାହାନ୍ତି ତେଣୁକରି ତାଙ୍କର ପୁସ୍ତକ ବି ମୁଁ ବହୁତ ପଢ଼ିଛି ଗୀତାଞ୍ଜଳି ପଢ଼ିଛି ବହୁତ ଭଲଲାଗେ ସେଥିରେ ବହୁତ ଶିଖିବାର ଜିନିଷ ଅଛି ଜାଣିବାର ଜିନିଷ ଅଛି ଲୋକ ବି ବହୁତ ତାକୁ ପସନ୍ଦ କରନ୍ତି